ଆୟୁର୍ବେଦ ଆଉ ହୋମିଓପାଥି ଭଳିଆ ଔଷଧର ବିକଳ୍ପ ଉତ୍ସ ବିଷୟରେ ମୁଁ ଜାଣିଛି କିନ୍ତୁ ମୋତେ ତାକୁ ପସନ୍ଦକୁ ମୁଁ କରେ କିନ୍ତୁ ତା ଅପେକ୍ଷା ମୁଁ ଡାକ୍ତରଖାନା ଯିବାକୁ ବେଶୀ ପସନ୍ଦ କରେ କାହିଁକି ନା ଆୟୁର୍ବେଦିକ ଔଷଧ ହେଉ ହୋମିଓପାଥି ହେଉ ସେ ବହୁତ ସମୟ ଲାଗେ କିନ୍ତୁ ତାକୁ ଖାଇଲେ ଗୋଟିଏ ପ୍ରକାର କ ଭଲ ଗୁଣ କ'ଣ ନା ତାର କ'ଣ ନା ଆମର କୌଣସି ଖରାପ ଶରୀର ପାଇଁ କିଛି ଖରାପ ପ୍ରଭାବ ନଥାଏ କିନ୍ତୁ ଆମେ ଯେଉଁ ଏଲୋପାଥିକ ଔଷଧ ଖାଉଛେ ତାର ଖରାପ ପ୍ରଭାବ ବହୁତ ରହିଛି ନିଜ ଶରୀର ପାଇଁ ତେଣୁ ଆମେ ତା ଅପେକ୍ଷା ଆୟୁର୍ବେଦ ଆଉ ହୋମିଓପାଥି ଅପେକ୍ଷା ଆମର ଏଇଟା ବହୁତ ଭଲ ହୋଇଛି ଶରୀର ପାଇଁ ଆଉ ହଠାତ ବି କୌଣସି ଗୋଟିଏ ଥଣ୍ଡା କିମ୍ବା ଜର ହଠାତ ପାଇଁ ଭଲ ହୋଇଯାଏ ଆଉ ସବୁ ଜିନିଷକୁ ରୋକିଦିଏ କିନ୍ତୁ ସେ ବହୁତ ଟାଇମ ଲାଗେ ଆଉ ଲୋକମାନେ ସେତେ ପର୍ଯ୍ୟନ୍ତ ସମ୍ଭାଳିକି ଆଉ ଆଜିକାଲି ଦୁନିଆଁରେ ଯାହା ହେଲାଣି ଡାକ୍ତରଖାନାଟା ଯିବା ହିଁ ଉଚିତ ମୋତେ ଆୟୁର୍ବେଦିକ ଆଉ ହୋମିଓପାଥିକ କାହିଁ ଠିକ୍ ଲାଗୁନାହିଁ ତଥାପି ସେ ଔଷଧ କୌଣସି ଖରାପ ନୁହଁ